ସହରକୁ ସ୍ଥାନାନ୍ତରଣ ସତ୍ତ୍ବେ ଆମେ ଗାଁକୁ ଗାଁରେ ରହିବାକୁ ପସନ୍ଦ କରୁ ଗାଁର ଚଳଣି ଆମ ସହରର ଚଳଣି ଠାରୁ ପୁରା ଭିନ୍ନ ଗାଁରେ ଗାଁରେ ନଈ ନାଳ ପୋଖରୀ ଗାଡ଼ିଆ ସବୁ ଅଛି ଏବଂ ଘରକୁ ଘର ଲାଗିଛି ପଡ଼ିଶା ଘର ଅଛି ଗାଁର ଫସଲ ସବୁ ଯେଉଁ ଅଛି ଯେଉଁ ଫସଲ ସବୁ ହୁଏ ସେଇଠୁ ଆମେ ସବୁ ଗାଁ ଟାଉନ ମାନଙ୍କରୁ ପାଇପାରୁ ନାହୁଁ ଗାଁରେ ଶାଗ ଟିଏ ହେଉ ବା ବାଡ଼ିରେ ଯାହା ଲଗେଇଥାଉ ଆମେ ତାକୁ ଶାନ୍ତିରେ ଖାଇପାରୁ ଗାଁରେ ଘର ଘରକୁ ଘର ଲାଗିଥାଏ ଆମେ କାହା ଘର ବୁଲିବାଲି ଯାଇପାରିବୁ ବସିପାରିବୁ ଘଣ୍ଟାଏ ବସିଲେ କେହି କିଛି କହିବେନି କିନ୍ତୁ ସହରରେ କାହାରି ଘରକୁ କେହି ଯିବେନି ଘରେ ସବୁବେଳେ ତାଟି କବାଟ ପଡ଼ିଥିବ ଏକା ଏକା ରହିବେ ସହରରେ ଭାଷା କଥାବାର୍ତ୍ତା ସବୁ ଅଲଗା ଆମ ଗାଉଁଲି ଲୋକଙ୍କ ପାଇଁ ସହର ପୁରା ଟି ପୁରା ଟିକେ କେମିତି କେମିତି ଲାଗେ କିନ୍ତୁ ଗାଁର ପାଣି ପବନ ଗାଁ ଲୋକଙ୍କ କଥାବାର୍ତ୍ତା ପଡ଼ିଶା ଘର କଥାବାର୍ତ୍ତା ସବୁ ଭଲ ଲାଗେ ଏବଂ ଗାଁରେ ଯେଉଁ ଆଦାନ ପ୍ରଦାନ ଅଛି ସହରରେ ସେହି ଆଦାନ ପ୍ରଦାନ ନାହିଁ ଗାଁରେ ଗାଁରେ ମୋ ଘରେ ଯଦି ଟିକେ ଶାଗ ଭଜା ହେଲା ମୁଁ ସେ ତା' ଘରୁକୁ ଟିକେ ଦେଇପଠେଇବି ଆଉ କିଛି ତରକାରୀ ପତ୍ର କଲେ ମୁଁ ତାକୁ ତା ଘରେ ଦେଇ ପଠେଇଲି ପଡ଼ିଶା ଘରକୁ ଦେଇପଠେଇଲି କିନ୍ତୁ ଟାଉନ ସହର ମାନଙ୍କରେ ସେହି ସବୁ ସୁବିଧା ନାହିଁ ସମସ୍ତଙ୍କ ଘରେ ସିଏ ନିଜେ ନିଜେ ରହିବେ କାହା ସଙ୍ଗେ କଥାବାର୍ତ୍ତା କରନ୍ତିନି ଆଉ ଗାଁରେ ସମସ୍ତେ ମିଳିମିଶି ରୁହନ୍ତି ଆଉ ଗାଁ ଚଳଣି ବହୁତ ଭଲ ଲାଗେ ଆଉ ଗାଁର ପୋଖରୀ ଗାଡ଼ିଆ ଜଙ୍ଗଲ ଏହିସବୁ ବହୁତ ପସନ୍ଦ ଗାଁର ପାଣି ପବନ ମୋତେ ବହୁତ ଭଲ ଲାଗେ ନିଜ ଜନ୍ମଭୂମି ହେଉଛି ମୋ ଗାଁ ମୋତେ ଗାଁ ବହୁତ ଭଲ ଲାଗେ